ମୋ'ର ସବୁଠାରୁ ବଡ଼ ଶକ୍ତି ହେଉଛି ମୋର ସ୍ଵାମୀ କାରଣ ସେ ମୋତେ ଆଗକୁ ବଢ଼ିବା ପାଇଁ ସେ ଦେଇଛନ୍ତି ମୁଁ ଗୋଟିଏ ଏସ୍ଏଚ୍ଜି ଗ୍ରୁପରେ ଗୋଟିଏ ପ୍ରେସିଡେଣ୍ଟ ଅଛି ସେଇଥିରେ ମୋ'ର ଦଶଟା ମାଆ ଅଛନ୍ତି ସେ ଦଶଟା ମାଆ ମାନଙ୍କର କଥା ମୁଁ ବୁଝୁଛି ସେଇଥିରୁ ଲୋନ୍ ଉଠେଇକି ସେମାନଙ୍କୁ ଦେଇଛି ସେମାନଙ୍କର ପଇସା ପତ୍ର କଲେକ୍ସନ୍ କରିକି ନେଇକି ବ୍ୟାଙ୍କରେ ଡିପୋଜିଟ୍ କରୁଛି ଆଉ ସେମାନଙ୍କର କଥା ସବୁବେଳେ ମୁଁ ସବୁଥିରେ ଆମର ମହିଳା ମାନେ ବସିକି ଆମର ମିଟିଙ୍ଗ୍ ହେଉଛି ଆମେ ସେଇଟା ସବୁ ଆମେ କଣ କଣ ସବୁ ବନଉଛୁ ପିଠା ବନଉଛୁ ପାମ୍ପଡ଼ ବନଉଛୁ ତାକୁ ହିଁ ଆମେ ସବୁ ଘରେ ଆମେ ମାର୍କେଟରେ ନେଇକରି ବିକ୍ରି କରୁଛୁ ସେ ସବୁରେ ମଧ୍ୟ ମୋ'ର ସ୍ଵାମୀ ସାହାଯ୍ୟ କରୁଛନ୍ତି ଆଉ ସବୁଠୁ ଦୁର୍ବଳତା ହେଉଛି ସେ ଯଦି ମତେ ଏତିକି ସାହାଯ୍ୟ ନ କରିବେ ତା'ହେଲେ ସେଇଟା ହିଁ ମୋ'ର ସବୁଠୁ ଦୁର୍ବଳତା ହୋଇଯିବ ସେଥିପାଇଁ ମୋ'ର ବଡ଼ ଶକ୍ତି ହେଉଛନ୍ତି ମୋ'ର ସ୍ଵାମୀ ମୋର ଦୁର୍ବଳତା ବି ହେଉଛନ୍ତି ମୋ'ର ସ୍ଵାମୀ